ହ୍ୟାଲୋ ନମସ୍କାର୍ ଆଜ୍ଞା ଆଜ୍ଞା ହଁ ମୁଇଁ ଆପଣକର୍ନୁ ଅର୍ଡ଼ର୍ କରିଥିଲି ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ ଆଜ୍ଞା ସେ ଖାଦ୍ୟର ସ୍ମେଲ୍ଟା ବହୁତ୍ ଖରାପ୍ ଆସୁଚେ ସେଟା ମତେ ବାସି ଲାଗୁଚେ ଆଉ ସେ ଖାଦ୍ୟଟା ମତେ ରିଟର୍ଣ୍ଣ୍ କର୍ବାର୍ ଅଛେ ୟା ତ ପଏସା ରିଟର୍ଣ୍ଣ୍ କର୍ବାର୍ ଅଛେ ବାସ୍ନାଟା ଠିକ୍ ନା ଆସ୍ବାର୍ ଆଜ୍ଞା ସେ ଟେଷ୍ଟ୍ ବି ଠିକ୍ ନା ଆସ୍ବାର୍ ତ ଇଟା କିଛି ବାସିବୁସା ଦେଇଦେଲେ କେଁ ମତେ ଲେଖେନ୍ ଲାଗୁଛେ ସର୍ଭିସ୍ ଖରାପ୍ ନାଇଁନ ସର୍ଭିସ୍ ବହୁତ୍ ଖରାପ୍ ଅଛେ ସର୍ଭିସ୍ ଆପଣ୍ ଯଦି ଠିକ୍ ନାଇଁ କର୍ବେ ତ ଆଗ୍କେ ମେ ବି ଇଟା କମ୍ପ୍ଲେନ୍ କରିପାରେ ମୁଇଁ କମ୍ପ୍ଲେନ୍ ନାଇଁ କଲେ ବି ଅଗ୍କେ କେହି ବି କମ୍ପ୍ଲେନ୍ କରିପାର୍ବେ ଇ ବିଷୟରେ ମୁଇଁ ବେଶି କିଛି କହେ ନାଇଁ ଆପଣ୍ ମତେ ୟା ତ ମର୍ ମନି ରିଟର୍ଣ୍ଣ୍ କରୁନ୍ ୟା ତ ସେ ଫୁଡ଼୍ଟା ରିଟର୍ଣ୍ଣ୍ କରୁନ୍ ଯେତେ ଜଲ୍ଦି ହେଇପାର୍ବା ଧନ୍ୟବାଦ୍ ଆଜ୍ଞା ଆଉ ମୁଇଁ ନାଇଁ ଚାହେଁବାର୍ ଆପଣ୍କର୍ ସର୍ଭିସ୍ଟା ଖରାପ ହଉ କି ଆପଣ୍କର୍ ନାଁରେ କିଛି କମ୍ପ୍ଲେନ୍ ଆସୁ ଇଟା ରିଟର୍ଣ୍ଣ୍ କରୁନ୍ ଆପଣ୍କର୍ ପଲିସି ହିସାବ୍ରେ